ପ୍ରକୃତରେ ପ୍ରାୟତଃ ଆମ ଗ୍ରାମାଞ୍ଚଳ ଗୁଡ଼ାକରେ ପ୍ରାୟତଃ ଖେଳର ବିକଶିତ ହୋଇପାରୁନି କାରଣ ଖେଳ ପ୍ରତି କେହି ମଧ୍ୟ ଆଗ୍ରହ ଦେଉନାହାଁନ୍ତି ବା ଆଗ୍ରହୀତ ହେଉନାହାଁନ୍ତି କାରଣ ଯଦି ଯେକୌଣସି ଗାଁରେ ବା ଗ୍ରାମରେ ଯଦି ଖେଳ ହୁଏ ତେବେ ପ୍ରାୟତ ପାଖଲାଖ ଗାଁର ଲୋକ ଆସି ଗୋଟେ ଜାଗାରେ ଏକତ୍ରିତ ହେବେ ଏବଂ ସେମାନଙ୍କ ଭିତରେ ବନ୍ଧୁତା ବଢ଼ିବ ଏବଂ ସେଇ ଖେଳ ଖେଳିକି ବର୍ତ୍ତମାନ ପଞ୍ଚାୟତରୁ ବ୍ଲକ୍ ଲେବୁଲ୍ ଯିବେ ବ୍ଲକ୍ ଲେବୁଲ୍ରୁ ନେସନାଲ୍କୁ ଯିବେ ନେସନାଲ୍ରୁ ଯାଇକି ଇଣ୍ଟରନେସନାଲ୍ ଖେଳିକି ଆମ ଭାରତର ନାମ କମେଇବେ ତ ସେଥିପାଇଁ ବୋଲି ଆମକୁ ପ୍ରାୟ ପ୍ରତି ଗାଁ ବା ପ୍ରତି ପଞ୍ଚାୟତ ଗାଁରେ ଯାଇକି ଖେଳ ପ୍ରତି କିଛି ବୁଝେଇବାର ଦରକାର ବା ଶିଖେଇବାର ଦରକାର ଯାଦ୍ଵାରାକି ଖେଳ ବା ଗେମ୍ ଆମର କ୍ରିକେଟ୍ ହେଉ କିମ୍ବା ଭଲିବଲ୍ ହେଉ ବା ଯେକୌଣସି ହକି ହେଉ ସବୁ ପ୍ରତି ଗାଁରେ ଏକତ୍ରିତ କରି ଏକ ଗୋଟେ ଗୋଟେ ଗେମ୍ ବା ଗୋଟେ ଗୋଟେ ମ୍ୟାଚ୍ କରେଇବାର ଦରକାର ଯାଦ୍ୱାରାକି ଆମ ଗାଁ ଲୋକ ଆଗ୍ରହୀତ ହେବେ ବା ଏକତ୍ରିତ ହେବେ ବା ବହୁତ ଗାଁ ବା ପଞ୍ଚାୟତର ଲୋକଗୁଡ଼ାକ ସବୁ ମିଶିକି ଏକତ୍ରିତ ହେଇକି ମିଳାମିଶା ହେଇକି ଆଗକୁ ବଢ଼ିବ ବା ଲୋକଙ୍କର ସମ୍ପର୍କ ମଧ୍ୟ ବଢ଼ିବ